ପ୍ରାୟତଃ ଆଜିକାଲି ପିଲାମାନେ ଆଉଟ୍ଡ଼ୋର୍ ଖେଳ ଖେଳୁନାହାଁନ୍ତି ପ୍ରାୟ ପିଲାମାନେ ନିଜ ନିଜ ମୋବାଇଲ୍ ସାହାଯ୍ୟରେ ସେମାନେ ସେ ଘର ଭିତରେ ହିଁ ଖେଳୁଛନ୍ତି କି ମୋବାଇଲ୍ ସାଙ୍ଗରେ ଲାଗିଥାନ୍ତି ତ ମୁଁ ଦିନେ ଗୋଟେ ଜାଗାକୁ ଯାଇଥିଲି ତ ସେଇଠିକାର ପିଲାମାନଙ୍କୁ ମୁଁ ଦେଖିଲି ସେମାନେ ଗୋଟେ ଭିନ୍ନ ପ୍ରକାର ସେମାନେ ଗୋଟେ ଖେଳ ଖେଳିଲେ ମୁଁ ନୂଆ ଖେଳ ସେଇଟା ଦେଖିଲି ତ ସେମାନଙ୍କୁ ମୁଁ ପଚାରିଲି ଯେ ସେ ଖେଳର ନାଁ କଣ ତ ସେମାନେ କହିଲେ ଚକି ଖେଳ ତାପରେ ମୁଁ ବୁଝିଲି ସେଠି ପରାମର୍ଶ ନେଲି ତ ସେଟା ତିନିଟା ଖେଳକୁ ବେସ୍ କରିକି ସେମାନେ ଖେଳନ୍ତି ଯେମିତି କ୍ରିକେଟ୍ ବ୍ୟାଡ଼ମିଟନ୍ ଆଉ ହକିକୁ ହକିରେ ଯେମିତି ହକି ଆଉ କ୍ରିକେଟ୍ରେ ଯେମିତି ଏଗାର ଏଗାର ଜଣ ପିଲା ଥାଆନ୍ତି ସେମିତି ଏହି ଖେଳରେ ଚକି ଖେଳରେ ବି ମଧ୍ୟ ସେମିତି ଏଗାର ଏଗାର ପିଲା ଥାଆନ୍ତି ଆଉ ବ୍ୟାଡ଼ମିଟନ୍ରେ ଯେମିତି ଏପଟରେ ମାରିକି ସେପଟେ ମାରନ୍ତି ସେପଟୁ ମାରିକି ଏପଟେ ମାରନ୍ତି ସେମିତି ଏଟାରେ ବି ଏପଟରେ ଚକି ମାରିକି ସେପଟେ ମାରନ୍ତି ସେପଟେ ଚକି ଏପଟେ ମାରନ୍ତି ଆଉ କ୍ରିକେଟ୍ ଭଳି ତା'ର ନିୟମ ଅଛି କ୍ରିକେଟ୍ରେ ଯେମିତି ଆମର ଛଅ ଚାରି ନିୟମ ଅଛି ଗୋଟେ ବାଉଣ୍ଡ୍ରି ଅଛି ସେ ବାଉଣ୍ଡ୍ରି ଭିତରେ ଏପଟେ ପିଲା ଯଦି ସେପଟେ ବାଉଣ୍ଡ୍ରି ପାରେଇ ଦେଲେ ଉପରେ ଉପରେ ଦେଇକି ତାହେଲେ ହେଇଟା ଛଅ ହୁଏ ଆଉ ତଳେ ତଳେ ଯଦି ପାରେଇଲେ ତାହେଲେ ସେଇଟା ଚାରି ନିଅନ୍ତି ସେହିପରି ଯେନ୍ତି ହକିଖେଳରେ ଆଉଟ୍ ଥାଏ ଆଉ ସିଧା ଥାଏ ସେନ୍ତି ଏଇ ଖେଳରେ ବି ସେନ୍ତି ଥାଏ ଆଉ ପ୍ରାୟତଃ ମୁଁ ବୁଝିଲି ସେ ଚକିଟି ତିଆରି ହୁଏ ଚପଲ ମାଧ୍ୟମରେ ଚପଲକୁ କାଟିକି ବଲ୍ ଆକାରର କାଟିକି ସେମାନେ ଏଇ ଚକିଟି ଖେଳନ୍ତି